ମୁଁ ଯେଉଁ ପୋଥାର ବ୍ରଦରର୍ସ୍ରୁ ଯେଉଁ ଟୋଲ୍ ମେସିନ୍ଟା ଷୋହଳଶହ ପଚାଶ ଟଙ୍କା ଦେଇକି ଆଣିଥିଲି ସେ ମୋତେ ବୁଝେଇ ଶୁଝେଇ କି ବିକିଦେଲା ଦେଖିଲାବେଳକୁ କମ୍ ରେଟ୍ରେ ପାଇଲି ଷୋହଳଶହ ପଚାଶ ଟଙ୍କା କିନ୍ତୁ କାମଟା ତା'ର ଯେଉଁ ଅନୁସାରେ ସେ ମୋତେ କହିଲା ଆକ୍ଚୁଆଲି ସେ ଅନୁସାରେ ତା କାମଟା ନୁହଁ ମ ମୁଁ ଠକାମିରେ ପଡ଼ିଲି ଆଉ ସାଙ୍ଗଟା ବୋଲି ମୋତେ ଗୋଟେ ଦେଇଦେଲା ମୁଁ ତା କଥା ରଖିକି ଆଣିଲି ଭାରି କିନ୍ତୁ ଏଟା କାମକୁ ନୁହଁ ଷୋହଳଶହ ପଚାଶ ଟଙ୍କା ତାକୁ ଦୁଇ ତିନି ଦିନ ପରେ କହିଥିଲି ପଇସା ଅବଶ୍ୟ ଦେଇଦେଇଛି କିନ୍ତୁ ମୁଁ ଏଇଟା ବେକାର ମୋର ଷୋହଳଶହ ପଚାଶ ଟଙ୍କା ଗଲା ବର୍ତ୍ତମାନ ଏଇଟା କାମ ଦେଲାନି ମୁଁ ଆଉ ଗୋଟେ ନହେଲେ ମେସିନ୍ଟେ ମୋତେ କିଣିବାକୁ ପଡ଼ିବ ଭାବିଲି ବାଜାଜ କମ୍ପାନୀଟା ଭଲ ପଡ଼ିବ ବୋଲି ଦେଖିଲା ବେଳକୁ ଏଟା ଭଲ ପଡ଼ିଲାନି ମିସ୍ତ୍ରୀ ତିନି ଦିନେ ଏଟାକୁ ଖରାପ କରିଦେଲା ଆଉ ଭାବୁଛି ବୋଧେ ଏଇଟା ଲଗାଇ ଲଗାଇ ମାରିଲାଠୁ ବୋଧେ ଗରମ ହୋଇକି କାଳେ ମେସିନ୍ଟା ପୋଡ଼ିଗଲା କି କ'ଣ ମୁଁ ଜାଣିପାରିନି ତା ମିସ୍ତ୍ରୀକୁ ଦେଖିକି ସଜାଡ଼ିବାକୁ ଦେବ କି ଗ୍ୟାରେଣ୍ଟି ପିରିୟଡ଼୍ରେ ଥିବ ସଜାଡ଼ିବ ନହେଲେ ଆଉ ଗୋଟେ ମେସିନ୍ କିଣିବି ଆଉ କ'ଣ